ଆକ୍ଚୁଆଲି ଆମର ଟିକେ ଏମିତି ନାସ୍ତା ଦରକାର ଥିଲା ବରା ସିଙ୍ଗଡ଼ା ଦରକାର ଥିଲା କେମିତି କ'ଣ ରେଟ୍ ଦଉଛନ୍ତି ଆପଣ ଗୋଟେ ଗୋଟେ ପିସ୍ ପନ୍ଦର ଟଙ୍କା ବହୁତ୍ ରେଟ୍ ହେଇଯାଉଛି ତ ମୁଁ ଟିକେ ବେଶୀ କ୍ୱାଣ୍ଟିଟିର ନେବି ତେଣୁ ଆପଣ ଟିକେ ରେଟ୍ଟା କମ୍ କଲେ ତଥାପି ବେଶୀ ଇଏ ହେଉଛି ଆମ ଓଡ଼ିଶାରେ ତ ଏତେ ରେଟ୍ ନାଇ ଏଇଠି ତ ମୋତେ ବେଶୀ ଲାଗୁଛି ଆପଣ ବେଶୀ ଟିକେ ନେଉଛନ୍ତି ଆଉ ଟିକେ କମ୍ ନାଇ ତଥାପି ରେଟ୍ଟା ଟିକେ ବେଶୀ ହେଇ ଯାଉଛି ବାର ଟଙ୍କା ବି ଆପଣ ଯଦି ଆଉ ଟିକେ କମ୍ କରନ୍ତେ ପର୍ ପିସ୍ ଯଦି ଦଶ ଟଙ୍କାରେ ଦିଅନ୍ତା ଟିକେ ଭଲ ହୁଅନ୍ତା ଠିକ୍ ଅଛି ତାହାଲେ ଆପଣ ଠିକ୍ ରେଟ୍ଟା କୁହନ୍ତୁ ନାଇଁ ମୋତେ ଆକ୍ଚୁଆଲି ଆଜ୍ଞା ସକାଳ ସନ୍ଧ୍ୟା ଦୁଇ ଟାଇମ୍ ଦରକାର ହଁ ଆକ୍ଚୁଆଲି ହଁ ଆଉ ଦଶରେ ଆପଣ ଦେଲେ ଭଲ ହବ ସେଇଠୁ ଆଉ ମୋତେ ଟିକେ ବେଶୀ କ୍ୱାଣ୍ଟିଟିର ଦରକାର ଆମ ଘରେ ନାସ୍ତା ପାଇଁ ମୁଁ ଆପଣଙ୍କଠୁ କଣ୍ଟିନ୍ୟୁ ନେବି ଠିକ୍ ଅଛି ଆପଣ ଯେହେତୁ ମୁଁ ଆପଣଙ୍କ ଆପଣଙ୍କ ଠାରୁ ମେସ୍ ମେସ୍ ଚଲଉଛି ଆପଣଙ୍କଠୁ ମୁଁ ପ୍ରତିଦିନ ନେବି ତାକୁ ପୁରା ବ୍ରେକ୍ଫାଷ୍ଟ ପାଇଁ ଦରକାର୍ ତେଣୁ ଆପଣ ମୁଁ ଚାହୁଁଛି ଆପଣ ମୁଁ ଯେହେତୁ ରେଟ୍ଟା ଯେଉଁ ରେଟ୍ଟା କହିଲି ଦଶ ଟଙ୍କାରେ ସେଇ ହିସାବରେ ଆପଣ ଦିଅନ୍ତୁ ଭଲ ହବ ଆଉ ଏଇ ଯେଉଁ